ହଁ ମୁଁ ମୋ ନିଜ ଚାକିରି ଏବଂ ଅଧ୍ୟୟନ ବିଷୟରେ କହିପାରିବି ମୁଁ ସ୍କୁଲରେ ପଢ଼ୁଥିଲି ଆମର ରାଧାମୋହନ ଉଚ୍ଚ ବିଦ୍ୟାପୀଠ ସ୍କୁଲରେ ପଢ଼ୁଥିଲି ଦଶମ ପାସ୍ କଲି ଦଶମ ପରେ ମୁଁ ପ୍ଲସ୍ ଟୁ କଲି ହେଉଛି କଲ୍ୟାଣୀପୁର କଲେଜରେ ସେଠି ମୁଁ ଯେତେବେଳେ ପ୍ଲସ୍ ଟୁ ଶେଷ କଲି ସେତେବେଳେ ମୋର ଓଡ଼ିଶା ପୋଲିସ ରେ ମାନେ ଇଣ୍ଟରଭ୍ୟୁ ଆସିଥିଲା ମୁଁ ଯାଇଥିଲି କିନ୍ତୁ ମୋର ସେହିଟା ହୋ ଇଯାଇଥାନ୍ତା ଦୁଃଖର କାରଣ କ'ଣ କରିବି ମାନେ ସେତେବେଳେ ମୋ ମା ଏକ୍ସପୟାର୍ଡ଼ କରିଗଲେ ଯାହାଫଳରେ କି ମୁଁ ଆଉ ସେ ଇଣ୍ଟରଭ୍ୟୁ ରେ ଯୋଗଦାନ ଦେଇପାରିଲି ନାହିଁ ତା'ପରେ ଘରେ ସେହିଠୁ ରହିଲି ତ ରହିଲା ପରେ ସେହିଠୁ ଘରେ ମୋତେ ବାହାଘର କଲେ ବାହାଘର କଲାପରେ ମୁଁ ବି ଭଲ ଘର ପାଇଲି ଆଉ ଭଲରେ ବି ରହିଛି କିନ୍ତୁ ଗୋଟିଏ କଥା ହେଲା କ'ଣ ନା ଚାକିରି ଆଉ ଅଧ୍ୟୟନ କରିଆ ଚାକିରୀ ଆଉ ଅଧ୍ୟୟନ କରିବାପାଇଁ ମୋର ଆଗକୁ କରିବାକୁ ଇଚ୍ଛାଥିଲା କିନ୍ତୁ ମୁଁ କରିପାରିଲି ନାହିଁ